ମୁଁ ଜଣେ ଗୋ ପାଳକ ଆମ ଘରେ ବିଶେଷ କରି ଦୁଗ୍ଧ ଜାତୀୟ ଦ୍ରବ୍ୟ ରୋଷେଇ କରିବାକୁ ଆମ ଘରକୁ ଆସୁଥିବା କୁଣିଆମାନେ ବିଶେଷ କରି ପସନ୍ଦ କରନ୍ତି ତେଣୁ ଆମ ଘରକୁ ଯେତେବେଳେ କୁଣିଆଟି ଆସେ ଆମେ ପ୍ରଥମେ ଆମ ପାଖରେ ଥିବା କ୍ଷୀରରୁ ଯୋଉ ଜାତ ହେଉଥିବା ଦହି ଟିକେ ବସା ଦହି ଟିକେ ଆମେ ତାଙ୍କୁ ଦେଉ ସିଏ ନେବା ପରେ ଆଉ ଛେନା ଆଇଟମ୍ରେ ରୋଷେଇ କରିବାକୁ ଆମ ଘରେ ବେଶୀ ପସନ୍ଦ କରନ୍ତି ତେଣୁ ଆମେ ଯିଏ ଆସନ୍ତି ଆମେ ଟିକେ ପନିର୍ କରୁ ପନିର୍ ରେ କିଛି କେପସିକମ୍ କିଛି ମଟର୍ ଛୁଇଁ ପକେଇ ଆକୁ ଆମେ କରିକିନି ଗୋଟିଏ ପନିର୍ କରିଦେଉ ତା'ପରେ ଆମେ ଛେନାରେ ତିଆରି ହେଉଥିବା କିଛି ବଢ଼ି ଛେନାରେ ବଢ଼ି କରି ଛାଣି ପୋଟଳ କିମ୍ବା ଯୋଉ ଆମର କୋବି ଫୁଲକୋବି ପକେଇକିନି ତାକୁ ତରକାରୀ କରି ଆମେ ଦେଇଥାଉ ତା'ପରେ ଆମର ଯୋଉ ଅନ୍ୟ ଜିନିଷ ଆମେ ଘରେ ଦେଶୀ ଖାଦ୍ୟ ହିସାବରେ ଆମେ ଗ୍ରହଣ କରିଥାଉ ଯୋଉ ଆମ ଘରେ ଘରର ସ୍ତ୍ରୀ ସ୍ତ୍ରୀ ଲୋକମାନେ ବେଶୀ ଇଏ କରନ୍ତି ଆମର ଯୋଉ କାଞ୍ଜି କରନ୍ତି ଯୋଉ ଦେଶୀ ଯୋଉଟା ଦହି ତିଆରିରେ ତିଆରି ହୁଏ ଦହି ଏବଂ କିଛି ଚାଉଳ ଚୁନା ଦେଇ ତାକୁ ଫୁଟେଇ ଫୁଟେଇ ଛୁଙ୍କ ମାରି ସିଏ କୋଉଠି କରନ୍ତି ସିଏ ଅତି ପୁରୁଣା କାଳିଆ କଥା ଯୋଉଟାକି ଆମ ବୋଉ କରୁଥିଲେ ତାଙ୍କ ଆଇ କରୁଥିଲେ ସେଇ କଥାକୁ ଆମେ ବେଶିବି ଆମେ କିଛି ଖାଇଥାଉ ତାକୁ ବି ପସନ୍ଦ କରନ୍ତି ଆମ ଯୋଉମାନେ ଆସନ୍ତି ତା ଛଡ଼ା ଆମର ଘରେ ଟିକେ ଟମାଟର ବଢ଼ି ଭର୍ତ୍ତା କରିଥାଉ ତାକୁ ୟା' ପରେ ଟିକେ ଡାଲି ହୋଇଥାଏ ଭଲ ଚାଉଳ ଆମ ଘରେ ଥାଏ ଆମର ଯୋଉ ଯୋଉ ବାହାର ଲୋକ ଆସନ୍ତି ଆମର ଯେହେତୁ ଚାଷୀ ଘରର ଲୋକ ଆମେ ବାସୁଆଭୋଗ ଚାଉଳ କିଛି ଆମେ ରଖିଥାଉ ଅରୁଆ ଚାଉଳ କରି ତାକୁ ବି ମଧ୍ୟ ରଖିଥାଉ ଏଇସବୁ କଥାକୁ ଲକ୍ଷ୍ୟ କରି ଆମେ ଅତିଥି ଯୋଉ ଅତିଥି ଆସିଥାନ୍ତି ତାଙ୍କୁ ଦେଇଥାଉ